ଆମେ ଗୋଷ୍ଠୀ ଓ ପରିବାର ସହ କିମ୍ବା ସମ୍ପର୍କୀୟଙ୍କ ସହ ଯୋଗ ଅଭ୍ୟାସ କରିବା ଦ୍ୱାରା ଆମେ ସଠିକ୍ ପ୍ରକ୍ରିୟାରେ ଯୋଗ ଅଭ୍ୟାସ କରିବାରେ ପରସ୍ପରକୁ ସହଯୋଗ କରିପାରିବା ଏବଂ ପରାମର୍ଶ ଦେଇ ମଧ୍ୟ ପାରିବା ଏହା ଫଲରେ ଆମ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ ଏବଂ ସ୍ନେହ ଆଦର ମଧ୍ୟ ବଢ଼ିଯିବ